ମତେ ଗୀତ ଭଲ ଲାଗେ ମୁଁ ସକାଳ ସନ୍ଧ୍ୟା ପର୍ଯ୍ୟନ୍ତ ଗୀତ ଗାଇବା ପାଇଁ ଇଚ୍ଛା ହୁଏ କାହିଁକି ଗୀତ ର ତାଳରେ ସ୍ୱରରେ ଏତେ ମୁଗ୍ଧ କରିଥାଏ ଯେ ମୋତେ ଯେତେ ଦୁଃଖ କଷ୍ଟ ଆସିଲେ ବି ଗୀତ ଗାଇ ଥାଏ ଭଜନ ଗୀତ ଆଧୁନିକ ଗୀତ ଗାଇଥାଏ ଶେଷରେ ମୁଁ ଅଧିକାଂଶ ଭଜନ ଗୀତ ଗାଇବାକୁ ଭଲ ଲାଗେ ଆ ରେ କାଳିଆ ଆ ମୋ କୋଳକୁ ଆ ଗୀତ ମୋତେ ଏତେ ମଧୁର ଲାଗେ ଯେ ମୁଁ ଭୋକ ଶୋଷ ବି ଭୁଲିଯାଇ ମୁଁ ସେଗୁଡ଼ିକ ଗାଏ ଆଉ ଯେଉଁଠି ଟିଭି ରେଡ଼ିଓରେ ଗୀତ ବାଜେ ମୁଁ ସେଠି ଶୁଣେ